ଆଜିକାଲି ସୂର୍ଯ୍ୟଙ୍କର ଓଜନସ୍ତର କ ବାୟୁମଣ୍ଡଳର ଓଜନସ୍ତର କମିଯିବା ଫଳରେ ସୂର୍ଯ୍ୟଙ୍କର ଯେଉଁ ଅତି ରଶ୍ମି ବାଇଗଣି ରଶ୍ମି ଆସୁଥିବାରୁ ତାହା ଲୋକଙ୍କ ପାଇଁ କ୍ଷତିକାରକ ହେଉଛି ଏବଂ ତାହା ମଧ୍ୟ ଭୂପୃଷ୍ଠ ଉପରେ ପଡ଼ୁଛି ପର୍ବତ ଜଙ୍ଗଲ ସମସ୍ତଙ୍କ ଉପରେ ପଡ଼ୁଛି ତେଣୁ ଏହାଦ୍ୱାରା ବହୁ କ୍ଷୟକ୍ଷତି ଘଟଉଛି ଠିକ୍ ସମୟରେ ବର୍ଷା ହୋଇପାରୁନି କି ଗ୍ରୀଷ୍ମର ପ୍ରଭାବ ଅତ୍ୟଧିକ ହେଉଛି ଏବଂ ଶୀତଋତୁର ମଧ୍ୟ ପ୍ରକୋପ୍ରକୋପ ଦେଖାଯାଉ ନାହିଁ ତେଣୁ ଲୋକ ବହୁ ଅସୁବିଧାର ପରିବେଶ ସମ୍ମୁଖୀନ ହେଉଛନ୍ତି